ଫୁଲ ଦୋକାନରୁ ଭାଇ କହୁଥିଲେ ହଁ ଫୁଲ ଦୋକାନ ଭାଇ ମୋ ଭାଇର ବାହାଘର ଥିଲା ତିରିଶ ତାରିଖ ମୋତେ ଫୁଲ ଦରକାର ତ ସେଥିର ଲାଗି କଲ୍ କରିଥିଲି ଗୋଲାପ ଫୁଲ ସେହିଟା କେତେ ଟଙ୍କା ଲାଗୁଛି

ମୋର ଶହେ ପିସ୍ ଦରକାର ହେଉ ଆଉ ଗାଜରା ମୋତେ ଶହେ ପିସ୍ ଦରକାର ଗଜରା ବି ଶହେ ପିସ୍ ଦରକାର ସେଟା କେତେ ଟଙ୍କା ଲାଗୁଛି

ହଁ ଗେଟ୍ ସଜାଇବା ପାଇଁ ସେ ପ୍ଲାଷ୍ଟିକ ଫୁଲ ସେହିଟା ତିନିଶହ ପିସ୍ ଖଣ୍ଡେ ଦରକାର ସେହିଟା ଗାଡ଼ି ସଜାଇବା ପାଇଁ ଆଉ ଗାଡ଼ି ସଜାଇବା ପାଇଁ ଆଉ ଗେଟ୍ ସଜାଇବା ପାଇଁ ସେହିଟା ପ୍ଲାଷ୍ଟିକ ଫୁଲ ତିନି ଶହଟା ଖଣ୍ଡେ ଦରକାର

ତ ଆପଣଙ୍କୁ ଆପଣଙ୍କୁ ପଇସାଟା ଫୋନ ପେ କରିଦେବି ନା ସାମାନ ଆସିଲା ପରେ ଘରୁ କିଏ ଆସି ନେଇକି ଯିବେ ହେଉ ମୁଁ ଆପଣଙ୍କୁ ଫୋନ ପେ କରିଦେବି ହେଉ ଠିକ ଅଛି ସବୁ ସେହିଟା ସବୁ ସଜାଇବା ପାଇଁ ଆପଣଙ୍କର ପିଲା ଅଛନ୍ତି ନା ନିଜେ ପିଲା ଠିକ କରିବା ପାଇଁ ପଡ଼ବା ସେ ପିଲା ଯେଉଁ ଆସିବେ ସେହିଟା ଏକ୍ସଟ୍ରା ପଇସା ଲାଗିବ ସେହିଟା ଗାଡ଼ି ସଜାଇବା ସେଟା କେତେ ଟଙ୍କା ଲାଗବା ସେଟା ଗାଡ଼ି ସଜାଇବା ଦଶ ହଜାର ଆଉ ଷ୍ଟେଜ୍ ସଜାଇବା ଆଉ ଗେଟ୍ ସବୁ ମୁଁ ମୁଇଁ ତୁମକୁ ପାଞ୍ଚ ହଜାର ଖଣ୍ଡେ ଫୋନ ପେ କରି ଦେଉଛେଁ ବାକିଟା ଆସିଲେ କାମ ସରିଲା ପରେ ତୁମକୁ ମୁଇଁ ପେମେଣ୍ଟ କରିଦେବି

ହଁ ମୁଁ ଟିକେ କମ କରୁନ୍ ରେଟ୍ ଗାଡ଼ି ସଜାଇବାଟା ଟିକେ ଅଧିକା ଲଗାଇ ଦେଉଛନ ତ ନାହିଁ ଆଡ଼ଭାନ୍ସ ତ ଦିଆଯିବାର ଯେ ଟୋଟାଲ୍ କୋଡ଼ିଏ ହଜାର ଯେ ଟିକେ କମ କରୁନ୍ ରେଟ୍ଟା ଟିକେ ଟିକେ ଅଧିକା ରେଟ୍ ହୋଇଯାଉଛି ଏସବୁ ଯେତେ ମିଶାଇଲା ବେଲେକେ ହେଉ ଠିକ ଅଛି ହଁ ଟିକେ ଅଧିକା ଟିକେ ହୋଇଯାଉଛି ସେଥିପାଇଁ କହୁଥିଲି ହେଉ ଆପଣଙ୍କ ପିଲା ନେଇକି ଆସିବେ ଆଉ ସଜାଇକି ଯିବେ ବାହାଘର ତିରିଶ ତାରିଖ ଅଛି ନାହିଁ ନାହିଁ ବାହାଘର ତିରିଶ ତାରିଖ ଅଛି ଆମର ଅଣ ତିରିଶ ତାରିଖ ସନ୍ଧ୍ୟାରେ ସବୁ ରେଡ଼ି କରବା ଦରକାର ସବୁ ରେଡ଼ି କରିକି ଆଗ ଆଗ ଦିନ ସବୁ ବାହାଘର ଦିନ ସକାଳୁ ଟେଣ୍ଟ ସଜା ହେଲେ ବି ଚଲବା ଗାଡ଼ି ଗୁଡ଼ାକ ସବୁ ବାହାଘର ଦିନ ସକାଳେ ସଜା ହେଲେ ଚଲବା ବାକିଟା ତ ଅଲଗା କାମ ଇଏ ଟିକେ ଆଗରୁ କରିବାକୁ ପଡ଼ିବ ଏନ୍ତା ସେଟା ଆଗକୁ ଯାଇକେ କରିବାକେ ପଡ଼ବା ସବୁ ଆସି କାଇଁକି ଗେଟ୍ ସଜାଇବାର ଅଛି ଆଡ଼େ ଗେଟ୍ ସଜାଇବ ଆଡ଼େ ବିହା ଗାଡ଼ି ସଜାହେବ ସବୁ ଟିକେ ଲେଟ୍ ହେବାର ସେଥିଲାଗି ଟିକେ ଦିନଟେ ଆଗରୁ ଯିବାକୁ ପଡ଼ିବ ହେ ସେଠିକା କାମ ଆଗରୁ କରିଦେଇକି

ଆଉ ଯେନ୍ତା କେନ୍ ସେଟା ଆଉ ବାକି ନାହିଁ ଥିବାର୍ କାମ ସରିଲା କାମ ହେଲା କେ ଆଡ଼ଭାନ୍ସଟା ମୁଇଁ ଫୋନ ପେ କରି ଦେଉଛେଁ ସେହିଟା କାମ ସରିଲା ପରେ କ୍ୟାସ୍ ନେଇ ଯିବେ ହେଉ ଠିକ ଅଛି ରଖୁଛି